ହ୍ୟାଲୋ ହଁ ଆପଣ ପାଇପ୍ ମେକାନିକ୍ କହୁଛନ୍ତି ତ ହଁ ମୁଁ ଜଣଙ୍କଠୁ ଫୋନ୍ ନମ୍ବର୍ ଆଣିଥିଲି ମୋର ଘର ପାଇପ୍ ଟିକିଏ ସଜାଡ଼ିବାର ଥିଲା ପାଇପ୍ଗୁଡ଼ାକ ସବୁ ଫାଟିଯାଇଛି ତ ସେଥିପାଇଁ ମୁଁ କହିଲି ଆପଣଙ୍କୁ ଟିକିଏ ଫୋନ୍ କରିକି ପଚାରିବି ଆପଣଙ୍କୁ ଟାଇମ୍ ଅଛି ନା ନାହିଁ ଟିକିଏ ଆସିପାରିବେ ମୋ ଘର ପାଇପ୍ଗୁଡ଼ାକ ବହୁତ ପୁରୁଣା ହୋଇଗଲାଣି ତ ତା ସେଇ ଟ୍ୟାପ୍ଗୁଡ଼ାକ କିଛି କାମ କରୁନି ପାଇପ୍ଗୁଡ଼ାକ କ'ଣ ଯେଉଁ ଫାଟିଗଲାଣି ସେଇଟା ଟିକିଏ ଚେଞ୍ଜ୍ ହୋଇଥାନ୍ତା କେମିତି କ'ଣ କେତେ ପଇସା ଲାଗିବ ସେଇଟା ଟିକିଏ କହିଲେ ଆମେ ଟିକିଏ ଚେଞ୍ଜ୍ କରିବୁ କି ନା ତାକୁ ମରାମତି କରିବୁ ମୁଁ ସେଇଟା ଭାବୁଛି କ'ଣ ଆପଣ ହଁ ମୋର ଚାରି ପାଞ୍ଚଟା ଟ୍ୟାପ୍ ଖରାପ ହୋଇଯାଇଛି ସେ ଲାଟିନ୍ ବାଥ୍ରୁମ୍ର ଟ୍ୟାପ୍ଗୁଡ଼ାକ ସବୁ ଖରାପ ହୋଇଯାଇଛି ଆଉ ଘରର ଯେଉଁ ରୋଷେଇ ଘରର ଟ୍ୟାପ୍ ପାଇପ୍ ବୋଧେ ଫାଟିଯାଇଛି ଆଉ ମଝିରେ ମଝିରେ କେଉଁଠୁ ଲିକ୍ କରୁଛି ଯେ ସେଇଟା ବି ଜଣାପଡ଼ୁନି ଏଇ ଦଶ ବର୍ଷ ହୋଇଯିବ ବୋଧେ ଆଉ ଆମେ ତ ଏଇ ପାଇପ୍ ବିଷୟରେ କିଛି ଜାଣି ନ ଥିଲୁ ସେ ଆମକୁ ଆମ ପଡ଼ିଶା ଘରୁ ଯେଉଁ ଥିଲେ ସେ ଗୋଟେ ପ୍ଲମ୍ବର୍ ଯୋଗାଇଦେଇଥିଲେ ସେ କାମ କରୁଥିଲେ ସେ ଯାହା କହିଥିଲେ ସେଇ ପାଇପ୍ ସେ ତାଙ୍କର ଆମେ ପଇସା ପେମେଣ୍ଟ୍ କରିଦେଇଥିଲୁ ସେ ତାଙ୍କର ଆଣିକି ଲଗାଇଥିଲେ ସେ କେଉଁ ପାଇପ୍ ଦେଲେ କ'ଣ ନାଇଁ ନାଇଁ କିଛି କିଛି ପାଇପ୍ ଯଦି ଭଲ ଥିବ ସେଇଟା ବଦଳାଇବ କାହିଁକି ଆଉ ମରାମତି କରିଦେବା ଯଦି ଫାଟିଯାଇଥିବ ଯେଉଁଟା ଅତ୍ୟଧିକ ଫାଟିଯାଇଛି ସେଗୁଡ଼ାକ ଟିକିଏ ଲଗାଇବେ ଆଉ ପାଞ୍ଚଟା ଟ୍ୟାପ୍ ହଁ ଆପଣ ଆସିବେ ଯେ ଆପଣ କହୁନାହାନ୍ତି କେତେ ଆପଣଙ୍କୁ ମଜୁରିଟା କେତେ ପାଇପ୍ଗୁଡ଼ା କେତେ ନେବେ ନା ଆପଣ ଆଣିବେ ନା ମୁଁ ମାର୍କେଟ୍ରୁ ଆଣିବି ସେଇଟା କହିଲେ ଟିକିଏ ଭଲ ହୁଅନ୍ତା ନା ଆପଣ ଆପଣଙ୍କ ହିସାବରେ ପାଇପ୍ ଆଣିଲେ ଭଲ ହୁଅନ୍ତା ଆମେ କ'ଣ ଜାଣିପାରିବୁ କେଉଁ ପାଇପ୍ ଭଲ କେଉଁ ପାଇପ୍ ଖରାପ କେମିତି କେତେ ଆସିଲେ ଠିକ୍ ହେବ ବୋଲି ଆପଣ ଥରେ ଘରକୁ ଆସନ୍ତୁ ଦେଖିକି ଯାଆନ୍ତୁ କେତେ କ'ଣ ଲାଗିବ ସେହି ଅନୁସାରେ ଆପଣ ଲିଷ୍ଟ୍ କରିକି ଜିନିଷ ଆଣିଲେ ହେରି ମୁଁ ପଇସାଟା ଦେଇଦେବି ଆମ ଘର ଏଇଠି ଶୈଳଶ୍ରୀବିହାରରେ ନାଇଁ ଆପଣ ଏତେ ଲୋକ ଆଣିଲେ ଅଧିକା ମଜୁରି ବି ସେମାନେ ନେଇଯିବେ ନା ତା'ହେଲେ ଗୋଟେ ମିସ୍ତ୍ରୀ ଗୋଟେ ହେଲ୍ପର୍ ଆଣନ୍ତୁ ଆଉ ଦୁଇ ତିନି ଜଣ କାହିଁକି ଆଣିବେ ତିନି ଚାରି ଜଣ କାହିଁକି ଆଣିବେ ଆପଣ ଆଗ ଆସନ୍ତୁ ଘରକୁ ଦେଖି ସାରିକି ତା'ପରେ କେତେ କ'ଣ ଲାଗିବ କହିଲେ ମୁଁ ସେହି ଅନୁସାରେ କହିବି ଆପଣଙ୍କୁ ହଁ ଆପଣ କାଲି ସକାଳୁ ପଳାଇଆସନ୍ତୁ ଯଦି ପଇସା ନେବେ ବି କିଛି ପଇସା ଆମେ ଦେଇଦେବୁ ଜିନିଷ ଆପଣ କିଣିକି ଆଣିବେ ଆଜ୍ଞା